ଆଗକାଳରେ ଆମେ ଟେକ୍ନୋଲୋଜିର ସୁବିଧା ପାଇପାରୁନଥିଲୁ ଏବେ ଟେକ୍ନୋଲୋଜିର ସୁବିଧା ପାଉଛୁ ମାନେ କିପରି ସହଜ ହବ ତମେ ଚାଷ କରିବା ପାଇଁ ସେ ସବୁ ବିଷୟରେ ମୋବାଇଲ୍ ୟୁଟ୍ୟୁବ୍ରେରେ ସବୁ କିଛି ଆସିଥାଏ ତମେ କିପରି ଚାଷ କରିପାରିବ କ'ଣ କରିବ ମାନେ ଚାଷରେ କେତେ ପରିମାଣର ଔଷଧ ପକେଇବା କ'ଣ କ'ଣ ଔଷଧ ପକେଇବା ଏଇସବୁ ସାମଗ୍ରୀ ୟୁଟ୍ୟୁବ୍ରେ ଆସି ଥାଏ ତାହାକୁ ଆମେ ୟୁଟ୍ୟୁବ୍ରେ ଦେଖି ବହୁତ ଆନନ୍ଦ ଲାଭ କରୁଛୁ ଆମେ ଲୋକମାନଙ୍କୁ ଆଉ ନ ପଚାରି ଟାଇମ୍ ୱେଷ୍ଟ୍ ନକରି ଆମେ ମୋବାଇଲ୍ରେ ସେଇ ବିଷୟରେ ସର୍ଚ୍ଚ କରି ଗୁଗଲ୍ରେ କିମ୍ବା ୟୁଟ୍ୟୁବ୍ରେ ସର୍ଚ୍ଚ କରି ଜାଣିପାରୁଛୁ ଯେ ହଁ ଏଇ ଚାଷରେ ଏଇ ଔଷଧ ପକାଯାଏ ଏଇ ଔଷଧ ପକେଇବା ଦ୍ୱାରା ଏଇ ଗଛ ବଢ଼ିଥାଏ ସେହିସବୁକୁ ୟୁଟ୍ୟୁବ୍ରୁ ଦେଖି ପ୍ରୟୋଗ କରି ଆମେ ବହୁତ ଆନନ୍ଦ ଲାଭ କରିପାରୁଛୁ ଟେକ୍ନୋଲୋଜି ଦ୍ୱାରା ଆମର ଓଡ଼ିଶା ବି ଉନ୍ନତିମାନର ହୋଇପାରୁଛି ଟେକ୍ନୋଲୋଜି ଦ୍ୱାରା ବି ଅଧିକ ଉନ୍ନତି ହୁଏ ଅବନ୍ନତି ବି ହୋଇଥାଏ ଦେଖନ୍ତୁ ଲୋକମାନେ ଯେତେ ଆଗୁଆ ଆଗୁଆ ନେବେ ଟେକ୍ନୋଲୋଜିକୁ ସେତେ ଆଗୁଆ ଯିବ ଏହିସବୁ ଟେକ୍ନୋଲୋଜି ଦ୍ୱାରା ଦେଖି ଆମେ ବହୁତ ଖୁସି ଉପଭୋଗ କରୁଛୁ ସବୁ ପ୍ରକାର ଚାଷ କେମିତି କରାଯାଏ ଯେଉଁ ଚାଷଟା ଆମେ ଜାଣିନ ଥାଉ କ'ଣ ସାର ପକେଇ ଥାଏ ଏ ସାରର ମିନିଂ କ'ଣ ସେ ସାରର ମିନିଂ କ'ଣ ଏଇସବୁ ସବୁ ପ୍ରକାରର ୟୁଟ୍ୟୁବ୍ରେ ମିଳିଥାଏ ସେଇଠୁ ଆମେ ଦେଖି ପ୍ରୟୋଗ କରିଥାଉ ଥ୍ୟାଙ୍କ୍ ୟୁ